ତୋମେ ରେଷ୍ଟୁରେଣ୍ଟ୍ରୁ କହୁଛ ତ କିଏ ଗୋଟେ ଡେଲିଭରି କରିଥିନି ଆଜି ଏ ବାକି ନି ଆସେ ନି ଏଇଟା ନି ଆସେ ବୋଲେ ଆଜି ଆଜି ଏକା ଅଡ଼ିଏଣ୍ଟ୍ ଅଛି ଆଜି ମୋ ମୋର୍ ଝିଅର ବାଡ଼େ୍ ଅଛି ଯେନ୍ତା କିନା ହେଲେ ଏଇଟା ବନେଇକି ଏଇଟା ଟିକେ ଏରେଞ୍ଜ୍ ଏଇଟା ବନେଇ ଦିଅ ଟିକେ ବାଡ଼୍ ବାଡ଼େ୍ ଅଛି କି ନେଇ ନି ବାଡ଼େ୍ ଅଛି କି ନି ନେଇ ହେଲେ ମୁଇଁ ଏଇଟା ଅର୍ଡ଼ର୍ କରିଛି ମୁଇଁ ଅର୍ଡ଼ର୍ ତ ମୁଇଁ ହେତି ଲାଗି ଆଗରୁ କିନା ଅର୍ଡ଼ର୍ କରିଥିନି ବାଡ଼େ ଲାଗି କେକ୍ ପଠେଇ ଦବ୍ ଜଲଦି କିନା ବୋଲି କହିଥିନି ହେତି ଲାଗି ଆଜି ଏକା ବାଡ଼େ୍ ଅଛି ମୁଇଁ କେନ୍ତା କରମି ଟିକେ ଜଲଦି କିନା ବନେ ବନେଇ ଦେବାରୁ ପ୍ ଇଏଟା ପଠେଇ ଦିଅ ଟିକେ ଏ ବା ବାଡ଼େ୍ ଅ ବାଡ଼େ୍ ଅଛି ନି ହେଲା ତ ନିବେ କେତେ ଯେ କେତେ ଟଙ୍କା ପ୍ ପଡ଼ବା କେତେ ଟଙ୍କା ବୋଲି ତ ତୋମ୍ ପଇସା ଇଏଟା ତୁମେ କହିଥିନି ଆଗରୁ ଏଇଟା ପଠେଇ ଦେବାର୍ ଲାଗି ଇଏ କହିଥିନି କେତେ ଟଙ୍କା ବଲୁଛ୍ କଅନି ବୋଇଲେ ନେହି ଏତେ ଟଙ୍କାର ଟିକେ ଯହା ପାଞ୍ଚ୍ ଏଇଟା ଟିକେ କମ୍ କର ନିକେ ପାଂଶ କରିଦିଅ ଆର ପଠେଇ ଦିଅ ଟିକେ ଆଜି ଏକା ବାଡ଼େ୍ ଅଛି ହଁ